ହଁ ଆମ ଘରେ ସମସ୍ତେ ଚାହା ପିଇବାକୁ ଭଲ ପାଆନ୍ତି ମୁଁ ମଧ୍ୟ ଚା କରେ ଆମର ବେଶୀ ମସଲା ଜାତୀୟ ଚାହା ପିଇବାକୁ ଭଲ ପାଆନ୍ତି ଯେମିତିକି ଅଦା ଗୁଜୁରାତି ତେଜପତ୍ର ଗୋଲମରିଚର ମିଶ୍ରଣରେ ଆମେ ଚା ତିଆରି କରୁ ଯେଉଁଟାକି ଆମର ସାଦା ଚା ହୁଏ ଆଉ ମୋତେ ଲେମ୍ବୁ ନାଲି ଚାରେ ଲେମ୍ବୁ ପକାଇକି ଚା ତିଆରି କରୁ ନହେଲେ ନାହିଁ ଗାଈ କ୍ଷୀର ଆଉ ନହେଲେ ଅମୁଲ ଗୁଣ୍ଡରେ ବି ଚା ତିଆରି କରାଯାଏ ଆଉ ବିଭିନ୍ନ ପ୍ରକାର ଚାରେ ନହେଲେ ଏଭରଗ୍ରୀନ ଚା ବି ତିଆରି କରାଯାଏ ଆମ ଘରେ ଥିବା ରୋଗୀମାନଙ୍କ ପାଇଁ ଚା ତିଆରି ଚା ପସନ୍ଦ କରନ୍ତି ଆମ ଘରେ ବେଶୀ ପିଇବା ପାଇଁ